ଆମ ଅଞ୍ଚଳରେ ସ୍ୱାସ୍ଥ୍ୟ କେନ୍ଦ୍ର ଗୋଟିଏ ଅଛି ଯେଉଁଟାକି ମାନେ ଆମର ଛୋଟ ମୋଟ କିଛି ଦେହ ଖରାପ ହେଲେ ଆମେ ଯାଇକି ମେଡ଼ିସିନ ଖାଉ ଆଉ ବହୁତ ଭଲ ବି ହୋଇଯାଉ ଯଦି କିଛି ଅଧିକ କିଛି ଦେହ ଖରାପ ହୁଏ ତା'ହେଲେ ଆମେ ଆମର ଫୁଲବାଣୀ ବଡ଼ ମେଡିକାଲ୍ ଯାଇକି ସେଇଠି ଆମର ମାନେ ଟ୍ରିଟମେଣ୍ଟ ହୁଏ ଆଉ ବହୁତ ଭଲ ଭଲ ଡକ୍ଟର ମାନେ ବି ନିଯୁକ୍ତି ହୋଇକି ଏବେ ଆସିଛନ୍ତି ଯଦ୍ୱାରାକି ଯେତେ ବଡ଼ ରୋଗ ହେଲେ ବି ସେମାନେ ବହୁତ ଭଲ ଭାବରେ ଦେଖା ଶୁଣା କରିକି ଔଷଧ ଦିଅନ୍ତି ଆଉ ଔଷଧ ବି ମାଗଣାରେ ଉପଲବ୍ଧ ହେଉଛି ତ ବହୁତ ଭଲରେ ଆମ ଦେହ ବି ବହୁତ ଭଲ ଅଛି ଆଉ ଯାହା ବି ଯାହା ବି ପ୍ରୋବ୍ଲେମ ହେଉଛି ସବୁ କିଛି ସେଇଠାରୁ ମେଡ଼ିସିନ ଖାଇକି ସମସ୍ତେ ଭଲ ଅଛି ତ ଆମର ଡକ୍ଟର ବି ବହୁତ ଭଲ ଆମର ସ୍ୱାସ୍ଥ୍ୟ କେନ୍ଦ୍ର ବି ବହୁତ ଭଲ ଆଉ କରୋନା ସମୟରେ ବି ଆମର ଗାଁ ମାନେ ଗାଁରେ ଯେଉଁ ଆଶା ଦିଦି ରହୁଛନ୍ତି ସେ ବି ଆମକୁ ବହୁତ ଭଲ ଭଲ ମେଡ଼ିସିନ ଦେଇଥିଲେ ଆଉ ଆମର ବହୁତ ଭଲ ଭାବେ ଯତ୍ନ ନେଇଥିଲେ ତ ଆମେ ବି ବହୁତ ଭଲସେ ଥିଲୁ ଆମର ସବୁ କିଛି ଠିକ୍ ଠାକ୍ ଅଛି